ଆଜ୍ଞା ମୁଁ ସକାଳେ ଦୌଡ଼େ ଏବଂ ସନ୍ଧ୍ୟାରେ ମଧ୍ୟ ଦୌଡ଼େ ଏବଂ ଦୈନିକ ମୁଁ ଦୁଇ ଓଳି ଯାକ ଦୌଡ଼ିବାକୁ ଯାଏ ସକାଳୁ ଯେଉଁ ଦୌଡ଼ିବାକୁ ଯାଏ ସକାଳ ପାଞ୍ଚଟାରୁ ଯାଏ ଏବଂ ପାଖାପାଖି ସକାଳ ଛଅଟା ସାଢ଼େ ଛଅଟା ହେଲା ବେଳକୁ ଦୌଡ଼ିକି ଆସେ ଏବଂ ସନ୍ଧ୍ୟା ବେଳେ ମଧ୍ୟ ଦୌଡ଼ିବାକୁ ଯାଏ ଅଳ୍ପ ବାଟ ଯାଏ ସକାଳ ଓଳି ମଧ୍ୟ ସକାଳ ଓଳି ଟିକିଏ ଅଧିକ ବାଟ ରନିଙ୍ଗ କରିବା ପାଇଁ ଯାଇଥାଏ